କଟକ ଜିଲ୍ଲାରେ ସାଂସ୍କୃତିକ ସାମାଜିକ ରୀତିନୀତି ଲାଗି ରହିଛି କେମିତି ଆମର ଦଶହରାରେ କାଳୀ କାଳୀପୂଜା ଗଣେଶ ପୂଜା ସରସ୍ୱତୀ ପୂଜା ସବୁ ରୀତିନୀତି ପାଳନ କରାଯାଏ ଦଶହରା ଆମର ପାଞ୍ଚ ଦିନ ହୁଏ ଲୋକେ ଖୁବ୍ ଆଡ଼ମ୍ବର ପାଳନ କରନ୍ତି କଟକ ସହର କୌଣସି ସାଂସ୍କୃତିକ କାର୍ଯ୍ୟ ହେଲେ ବୋହୂ ପରି ସଜାଯାଏ ସବୁଆଡ଼େ ରଙ୍ଗବିରଙ୍ଗ ଆଲୁଅରେ ସଜାହେଇଥାଏ ଲୋକେ ବୋଇତ ବନ୍ଦାଣ ହୋଇଥାଏ ସ୍ତ୍ରୀଲୋକମାନେ ବୋଇତ କରନ୍ତି ପୂଜା କରିଆସନ୍ତି ଆମର ବାଲିଯାତ୍ରା ଧୁମ୍ଧାମ୍ରେ ହୁଏ ବୋଇତ ବନ୍ଦାଣ ପରେ ବାଲିଯାତ୍ରା ଆଠ ଦିନ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ କଟକ ଜିଲ୍ଲାର ଲୋକେ ସବୁ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ବହୁତ ରୀତିନୀତିରେ ହୁଏ ଆମର ଓଡ଼ିଶାର ଐତିହାସିକ ବାଲିଯାତ୍ରା ଆମର ଏଇ କଟକରେ ହୁଏ ବାଲିଯାତ୍ରା ପ୍ରାୟ ଆଠ ଦିନ କେବେ ନଅ ଦିନ ବି ହେଇଥାଏ ନଅ ଦିନ ଦଶ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଆଉ ବହୁତ ପ୍ରକାର ବହୁତ ରାଜ୍ୟରୁ ସବୁ ଲୋକମାନେ ଆସି ସେଠି ବାଣିଜ୍ୟ ବେପାର କରି ଯାଆନ୍ତି ଆଉ ବୋଇତ ବନ୍ଦାଣ ବି ହୁଏ ସବୁ ପ୍ରକାର ବାଲିଯାତ୍ରାରେ ସବୁ ପ୍ରକାର ଜିନିଷ ଦ୍ରବ୍ୟ ଖୋଜିବାକୁ ପଡ଼ିଲେ ମିଳେ ମିଳିଯାଏ ଆଉ ସବୁ ପ୍ରକାର ଖାଦ୍ୟ ପାଖରୁ ଆରମ୍ଭ କରିକି ଘରକରଣାର ଯେତିକି ଦ୍ରବ୍ୟ ସବୁ ପ୍ରକାର ସେଇଠି ମିଳିଥାଏ